ଅଠେଇଶି ଜାନୁଆରୀ ଦୁଇ ହଜାର ଉଣେଇଶି ତିନି ମାର୍ଚ୍ଚ ଦୁଇ ହଜାର ତେଇଶି ଅଠର ଜୁଲାଇ ଉଣେଇଶି ଶହ ଅଠାଅଶୀ ଏକୋଇଶି ଜାନୁଆରୀ ଦୁଇ ହଜାର ଏକୋଇଶି ପଚିଶି ଜାନୁଆରୀ ଦୁଇ ହଜାର ତେଇଶି